ମୁଁ ବୃହତ ଚାଷୀମାନେ କ୍ଷୁଦ୍ର ଚାଷୀମାନଙ୍କୁ ସାହାଯ୍ୟ କରୁଛନ୍ତି ଯୋଉଟାକି ଆମର ଫସଲ ଉତ୍ପାଦନ କେମିତି ହୁଏ ଏବଂ ଗାଁକୁ ଲଙ୍ଗଳ କେମିତି ବ୍ୟବସ୍ଥା ହୁଏ ଟ୍ରାକ୍ଟର କେମିତି ଆସେ ଏହି ପ୍ରକାର ସାହାଯ୍ୟ କରୁଛନ୍ତି ଫସଲ କେମିତି ଉଗାଯାଏ ଆଉ ତାଙ୍କୁ ଦରକାର ପଡ଼ିଲେ କିଛି ଫସଲ ବି ଫସଲର ମଞ୍ଜି ସାହାଯ୍ୟ କରନ୍ତି ଟ୍ରାକ୍ଟରର ଟ୍ରାକ୍ଟର ଦିଅନ୍ତି କ୍ଷୁଦ୍ର ଚାଷୀମାନଙ୍କୁ ଆଉ ସାର ବିହନ ଏସବୁ ଜିନିଷରେ ସାହାଯ୍ୟ କରନ୍ତି ଆଉ କେତେବେଳେ କ'ଣ ଦରକାର ପଡ଼ିଲେ ତାଙ୍କ ପାଖକୁ ଯାଆନ୍ତି ତାଙ୍କୁ ବୁଝାନ୍ତି ଏଭଳି ଜିନିଷ ହେବ ଏମିତି କଲେ ଏଇ ଜିନିଷଟା ହୋଇପାରିବ ତା ଉଦାହରଣ ହେଉଛି ମନେକର ପ୍ରଥମେ ଗୋଟେ ଜମି ଅଛି ତାକୁ ଫାଷ୍ଟ ଆମେ ତଷିବାକୁ ପଡ଼ିବ ତଷିଲା ପରେ ତ'ରେ ବିହନ ବିଞ୍ଚିବାକୁ ପଡ଼ିବ ତାପରେ ସେ ବିହନ ବଡ଼ ହୋଇକି ଗଛ ହେଲା ପରେ ଆମେ ଚାଷର ସଫଳତା ହୋଇକି ଆମେ ସେଟାକୁ ନେଇକି ତାକୁ ଫିଲ୍ଟରିଂ କରିକି ବଜାରରେ ବିକିବା ପାଇଁ କରିଥାଉ